ମୁଁ ଜଣେ ମହିଳା କ୍ଷୁଦ୍ର କୁକୁଡ଼ା ବ୍ୟବସାୟୀ ଆମ ପାଖରେ କିଛି ଅଳ୍ପ ପରିମାଣରେ ଆଠ ଦଶଟା କୁକୁଡ଼ା ରହିଥିଲା ଆମେ ସେସବୁକୁ ବ୍ୟବସାୟ ଭିତ୍ତିକ ପାଇଁ ରଖିଥିଲୁ କୁକୁଡ଼ା ଆମ ପାଖରେ ବଢ଼େ ଆମେ ତାକୁ ବିକ୍ରି ବଟା କରି କିଛି ଗୁଜୁରାଣ ମେଣ୍ଟାଉ ଆମେ ଆମ ଅଞ୍ଚଳରେ ଧାନ ଫାଉଣ୍ଡେସନ୍ ବୋଲି ଏକ ସଂସ୍ଥା କାମ କରୁଛି ତା' ମାଧ୍ୟମରେ ଆମେ ହାଇଫର୍ ଆଉ ଟ୍ରାନ୍ସଫର୍ରୁ କିଛି ଟ୍ରେନିଂ ପାଇ ଆମେ କେମିତି କୁକୁଡ଼ା ବ୍ୟବସାୟକୁ ବୃଦ୍ଧି କରିପାରିବା ସେ ବିଷୟରେ ଟ୍ରେନିଂ ନେଲୁ କୁକୁଡ଼ାମାନଙ୍କୁ କେମିତି ଭ୍ୟାକ୍ସିନେସନ୍ ଏବଂ ଡିୱାର୍ମିଂ କରିକି ଆମେ ତାଙ୍କ ରୋଗ ମୃତ୍ୟୁ ହାର କମ୍ କରି ପାରିବା ସେ ବିଷୟରେ ଆମେ ଟ୍ରେନିଂ ନେଇ ଆମେ ଆଗକୁ ବଢ଼ିଲୁ ଆମ ହାଇଫର୍ ଇଣ୍ଟର୍ନ୍ୟାସ୍ନାଲ୍ ମାଧ୍ୟମରେ ଆମକୁ ପାଞ୍ଚ ହଜାର୍ ଟଙ୍କା ଡେ' ସେଡ଼୍ ପାଇଁ ଆମକୁ ମିଳିଥିଲା ଏବଂ ନାଇଟ୍ ସେଡ଼୍ ପାଇଁ ଦଶ ହଜାର ଦୁଇ ଶହ ପଚାଶ ଟଙ୍କା ଆମକୁ ସହାୟତ ରାଶି ମିଳି ଥିଲା ତା' ମାଧ୍ୟମରେ କୁକୁଡ଼ା ଘରଟିଏ କରି କିଛି କୁକୁଡ଼ା ରଖି ବ୍ୟବସାୟୀକୁ ଆମେ ଆଗକୁ ନେଇଥିଲୁ ପ୍ରତି ତିନି ମାସରେ ଥରେ ଲେଖାଏଁ ଆମ ପାଖରେ ଯେଉଁ ଭ୍ୟାକ୍ସିନେଟର୍ ଦିଦି ଆଉ ସାର୍ମାନେ ରହିଛନ୍ତି ପ୍ରତି ମାସକୁ ସେମାନେ ଆସି ଆମ କୁକୁଡ଼ାଙ୍କର ଟୀକାକରଣ ଏବଂ ଡିୱାର୍ମିଂ କରୁଛନ୍ତି ତା'ସହିତ ସେମାନେ ମଧ୍ୟ କେଉଁ ଟାଇମ୍ରେ କେଉଁ ରୋଗର ଔଷଧ ଦିଆଯିବ ତା'ର ତଦାରଖ କରିବା ସହିତ ଆମେ ଆମର କୁକୁଡ଼ାମାନଙ୍କର ମୃତ୍ୟୁହାରକୁ ଆମେ କମାଇ ପାରିଛୁ ଏବଂ ତାଙ୍କ ମାଧ୍ୟମରେ ଆମେ ବାୟୋସିକ୍ୟୋର୍ ବିଷୟରେ ଆମେ ଜାଣିଛୁ ବାୟୋସିକ୍ୟୋର୍ ଅର୍ଥ ହେଉଛି ଜୈବ ସୁରକ୍ଷା ବିଷୟରେ ଆମେ ଜାଣି ଆମ କୁକୁଡ଼ାଙ୍କୁ ଆମେ କେମିତି ଭଲରେ ରଖିପାରିବା ଆଉ କୁକୁଡ଼ାକୁ ବଢ଼େଇ ଆମେ ଦୁଇ ପଇସା ଲାଭ କରିପାରିବା ସେହି ବିଷୟରେ ଆମେ ଜାଣିପାରିଛୁ ଆମ ପାଖରେ ଏବେ ଆମେ ସେ କୁକୁଡ଼ା ବ୍ୟବସାୟ କରି ବର୍ଷକୁ ତିରିଶରୁ ପଇଁତିରିଶ ହଜାର ଟଙ୍କା ଆମେ ଇନ୍କମ୍ କରିପାରୁଛୁ ତା'ସହିତ ଆମ ପରିବାରର ଆର୍ଥିକ ପରିସ୍ଥିତିକୁ ଆମେ ସୁଧାରି ପାରିଛୁ